ଆପଣ କେବୁଲ ସ୍ଟୁଡ଼ିଓରୁ କହୁଛନ୍ତି ତ ଆକଚୁଲି ମୋର ଗୋଟେ ଏନଗେଜମେଣ୍ଟର ଫଟୋ ସୁଟ କରାଇବାର ଥିଲା ସେଥିପାଇଁ କଲ କରିଥିଲି କ'ଣ କେମିତି ଆପଣଙ୍କର ଏକଜାଟ ରହୁଛି ଗୋଟେ ଦିନ ପାଇଁ ଫଟୋ ସୁଟ କରାଇବାର ଥିଲା ମୋ ଏନଗେଜମେଣ୍ଟ ପାଇଁ ପୁରା ଦିନ ସାରା ହିଁ ଫଟୋ ସୁଟ କରାଇବାର ଅଛି ସବୁ ଆଡ଼ୁ କଭର କରିକି ଫଟୋ କରେଇବା ଫଟୋ ସୁଟ କରାଇବାର ଅଛି ତ ଆପଣଙ୍କର କ୍ୟାମେରା କ୍ଵାଲିଟି ଇଫେଟ ସବୁ ଭଲ ରହୁଛି ତ ଭଲ ଭଲ ଫଟୋଗ୍ରାଫର କ୍ୟାମେରାମ୍ୟାନ ଆପଣ ରଖିଛନ୍ତି ତ ହଁ ହଁ ମୁଁ ତ ଆପଣଙ୍କର ସ୍ଟୁଡ଼ିଓ ର ଭଲ ନାଁ ଶୁଣିଛି ତ ସେଥିପାଇଁ ହିଁ ତ ଆପଣ ଙ୍କୁ କଲ କଲି କହିଲିକି ଆପଣଙ୍କ ସ୍ଟୁଡ଼ିଓ ରୁ ଫଟୋ ଉଠାଇବି ବୋଲି ତ ଯଦି ମୋ ଏନଗେଜମେଣ୍ଟର ଫଟୋସୁଟ ଭଲ ହୁଏ ତ ମୋ ମ୍ୟାରେଜ ର ସବୁ ରସମ ଆଉ ମୋ ମ୍ୟାରେଜର ସବୁ ଫଂସନର ସବୁଥିର ଫଟୋଗ୍ରାଫି ପାଇଁ ଆପଣଙ୍କୁ ହିଁ ଡାକିବି ବାକି ମୋତେ ଟିକେ ଭଲ ଆଲବମ ଫଟୋ ଦରକାର ଭଲ ଭିଡ଼ିଓ ସୁଟ ଦରକାର ଫଟୋ ସୁଟ ଭିଡ଼ିଓ ସୁଟ ସବୁ ଟିକେ ଭଲ ହେବା ଦରକାର ଯେମିତିକି ଲୁକ ଆଟ୍ରାକ୍ଟିଙ୍ଗ୍ ହୋଇଥିବ ଆଉ ସେଥିପାଇଁ ଆପଣଙ୍କର କ'ଣ ସବୁ ପ୍ରାଇସ କ'ଣ କେମିତି ରହୁଛି ପର ଡେ ହଁ ହଁ ଗୋଟେ ଦିନ ପାଇଁ ଏନଗେଜମେଣ୍ଟ ପାଇଁ କରାଇବାର ଅଛି ଯଦି ମୋତେ ଭଲ ଲାଗିଲା ଦେନ ମୁଁ ମ୍ୟାରେଜ ପାଇଁ ବି ପ୍ଲାନିଙ୍ଗି କଲେ ଆପଣଙ୍କୁ ହିଁ କହିବି କରାଇବା ପାଇଁ ତ ଆଠ ହଜାର ଦଶହଜାରରୁ ଟିକେ ଅଧିକ ହେଇଯାଉ ଟିକେ ମ୍ୟାନେଜ କଲେ ହୁଅନ୍ତାନି ହଁ ଠିକ୍ ଅଛି ହେଲେ ଆପଣଙ୍କର ଈଫେକ୍ଟ ଆପଣଙ୍କର କ୍ୟାମେରା କ୍ଵାଲିଟି ଆଉ ଫଟୋଗ୍ରାଫର ଭଲ ଭଲ ସବୁ ଅଛନ୍ତି ତ ଯେମିତି କି ମୋର ଏନଗେଜମେଣ୍ଟର ସବୁ ଫଟୋ ସୁଟ ସବୁ କ୍ୟାମେରା ସବୁ ଭଲ ଆସିବ ତ ଯେମିତି କିଛି ପ୍ରବ୍ଲେମ୍ ନହେବ ତ ହଁ ଯେମିତି ସବୁ ଆଡ଼ୁ କଭରିଙ୍ଗ ହେବ ସବୁ ସବୁ ଅଙ୍ଗେଲରୁ ମୋତେ ଫଟୋ ଦରକାର ଯେମିତିକି କିଛି ବି ମୋମେଣ୍ଟ ମିସ ନହୁଏ ମୋ ଏନଗେଜମେଣ୍ଟ ଯେମିତି ତାର ବ୍ରାଇ ଯେମିତି ଭିଡିଓ ହେରିକା ସବୁ ଯେମିତି ପୁରା ଆସେ ଯେମିତି କି ଭଲ ଆସେ ସେହି ଅନୁସାରେ ମୋତେ ଟିକେ ଭିଡିଓ ଫଟୋ ଉଠାଇ ପାରିବ ତ ଆଉ ଅଠେଇଶି ତାରିଖ ଦିନ ମୋର ଏନଗେଜମେଣ୍ଟ ଅଛି ତ ଅଠେଇଶି ତାରିଖ ଦିନ ଆପଣ ଆପଣଙ୍କର ସ୍ପେସିଆଲ ଉଇଥି ସ୍ପେସିଆଲ ଟିମ ଆପଣ ପଠାଇ ପାରିବେ କି ମୋ ଏନଗେଜମେଣ୍ଟକୁ ମୋର ଫଟୋ ସୁଟ ପାଇଁ ହଁ ମୁଁ ସେହିଟା ତ ନିଶ୍ଚିୟ ଦେଖିବା ପାଇଁ ଚାହିଁବି ଆପଣଙ୍କର ଡିଜାଇନ ହେରିକା କେମିତି ଅଛି ଆଉ ଆପଣଙ୍କର ଆପଣଙ୍କର କ୍ୟାମେରା କ୍ୱାଲିଟି ହେରିକା ବି ମୁଁ ଦେଖିବା ପାଇଁ ଚାହିଁବି ହଁ ହଁ ନିଶ୍ଚୟ ଚେଷ୍ଟା କରିବି ଦେବା ପାଇଁ ସେହିଟା ନହେଲେ ତ ହେବନି ଦେବି ଆଡ଼ଭାନ୍ସ ବି ଦେବି ହେଲେ ମୋର କାମଟା ଭଲ ହେବା ଦରକାର ଠିକ୍ ଅଛି ତାହେଲେ ମୁଁ ରଖୁଛି ଆପଣଙ୍କ ସହିତ ଦେଖାହେବ ମୁଁ କଥା ହେବି ଆପଣଙ୍କ ସହିତ ଆଡ଼ଭାନ୍ସ ବି ଦେବି ଆଉ ଆଜ୍ଞା ରହିଲି